ହଁ ମୁଁ ବି ଗୋଟେ କାର୍ଯ୍ୟରେ ଭୁଲ କାମ କରଛି ଏମିତି କଲେଜ୍ କୋଚିଂ କହିକି ସାଙ୍ଗମାନଙ୍କ ସହିତ ଫିଲ୍ମ ଦେଖିବାକୁ ପଳାଇଥିଲି ଆଉ ତା'ପରେ ଘରେ ଯେତେବେଳେ ଜାଣିଲେ ସେତେବେଳେ ଘରେ ବହୁତ ବହୁତ କଥା କହିଲେ ଏମତି ଚିଡ଼୍ଚିଡ଼୍ ହେଲେ ରାଗିଲେ ଏଇ କରୁଛୁ ସେଇଟା କରୁଛୁ ଏଇଟା କରୁଛୁ ଆଉ ସମସ୍ତିଙ୍କି ସେମିତି କହିକି ବୁଝାଇ ବୁଝା ଦେଲି ତା'ପରେ ଆଉ ସିଏ ଆଉ କିଛି କହିଲେନି